ମୋତେ ମୁଖ୍ୟତଃ ରୋଷେଇ କରିବାକୁ ଭଲ ଲାଗେ କାହିଁକି ନା ମୋତେ ସେଥିରେ ଖୁସି ଲାଗେ ତାହା ସହିତ ମହାପୁରୁଷ ମାନଙ୍କର ଯିବନି ପଢ଼ିବା ଗପ ବହି ପଢ଼ିବା ସେ ସବୁ ମଧ୍ୟ ମୋତେ ଭଲ ଲାଗେ ଏବଂ ମୋ ସାଙ୍ଗମାନଙ୍କ ସହିତ ଭ୍ରମଣ କାର୍ଯ୍ୟରେ ଯିବା ପାଇଁ ମୋତେ ଖୁସି ଲାଗେ ଏବଂ ଭଲ ଲାଗେ ମଧ୍ୟ